ଭାଇ କେଉଁଠି ଗାଡ଼ି ଥୋଇଥିଲ କି ଆପଣ ଯାତ୍ରା ଦେଖିବାକୁ ଆସିଥିଲେ କି କା ଗାଡ଼ି କିଛି ଲକ୍ ହାଣ୍ଡେଲ୍ ଲକ୍ କି ଚେନ୍ ଲକ୍ କିଛି କରି ନ ଥିଲେ ଆପଣ ଜାଣୁଛନ୍ତି ଏବେ ଗାଡ଼ି ଚୋରି ହେଉଛି ଏବେ ବି ଯାତ୍ରା ଟାଇମ୍ ଏବେ ଗହଳି ଥିବ ଆଉ ଗାଡ଼ି ଲକ୍ କରିନାହାନ୍ତି କେମିତି ଏଇ ଅସାବଧାନତା ଯୋଗୁଁ ଗାଡ଼ିଟା ଏଇନା ଗଲା ତାହାଲେ ଆପଣଙ୍କ ନାଁ କ'ଣ ଥିଲା କହିଲେ ଆଉ ଗାଡ଼ି ନମ୍ବର ମନେ ଅଛି

ହଁ ଆଉ ଆପଣଙ୍କ ଫୋନ୍ ନମ୍ବର୍ ଏଇ ଫୋନ୍ ଫୋନ୍ ନମ୍ବର୍ ଟିକିଏ ଦେଲେ ହଉ ଏଇଟା ଆପଣଙ୍କ ଫୋନ୍ ନମ୍ବର୍ ଟି ଆଉ ଗାଡ଼ିର କିଛି ଫୋଟ କି ଗାଡ଼ି କେଉଁଠି ଦାଗଫାଗ କ'ଣ ଥିବ କ'ଣ ରଖିଛନ୍ତି କି ଆଉ ଗାଡ଼ି କେଉଁ କଲର୍ ଥିଲା କହିପାରିବେ କି ଆଉ କେଉଁ କମ୍ପାନୀର ବାଜାଜ୍ର ଆଉ କେତେ ବର୍ଷ ତଳେ କିଣିଥିଲେ କେତେ ବର୍ଷ ତଳେ କିଣିଥିଲେ ୟେ ଗାଡ଼ି ଆପଣଙ୍କ ନାଁରେ ଅଛି ନା ଆପଣଙ୍କ ବାପାଙ୍କ ନାଁରେ ଅଛି ଆଉ ଗାଡ଼ିର ଇଞ୍ଜିନ୍ ନମ୍ବର ହେରିକା କ'ଣ ମନେ ଅଛି ଇଞ୍ଜିନ୍ ନମ୍ବର ଇନ୍ସ୍ୟୁରାନ୍ସ୍ ଫିନ୍ସ୍ୟୁରାନ୍ସ୍ କରିଥିଲେ ଗାଡ଼ିର ଇନ୍ସ୍ୟୁରାନ୍ସ୍ ଅଛି ହ ହଉ ଇନ୍ସ୍ୟୁରାନ୍ସ୍ଟା ଅଛି ଦେଖିବା ଗାଡ଼ି କ'ଣ ମୁଁ ଏଇଟା କମ୍ପ୍ଲେନ୍ ଲେଖିଲି ଆଉ ଆପଣଙ୍କ କମ୍ପ୍ଲେନ୍ଟା ମୁଁ ନେଇକି ଏଠି ପାଖରେ ଯେଉଁଠି ଏକୁ ରେଜିଷ୍ଟ୍ରେସନ୍ କରିବି ଆଉ ଆପଣ ଯଦି ଫୋଟଟା ଦେଖେଇ ଏବେ ଅଛି କି ପାଖରେ ଆଉ ଗାଡ଼ିର ଫୋଟଟା ଦିଅନ୍ତେ ଯେଉଁ କମ୍ପ୍ଲେନ୍ଟା ଲେଖା ହେଲା ସେଥିରେ ଲଗେଇଦେଲେ ରଖିଲେ ମୁଁ କେତେବେଳେ କମ୍ପ୍ଲେନ୍ ସ କଲାବେଳେ ୟାକୁ କରିବି ଗାଡ଼ିକି ପାଇଲେ ଆପଣଙ୍କୁ ଏଇ ନମ୍ବର୍ରେ ଯୋଗାଯୋଗ କରିବି ଫୋଟଟା ଦେଲେ ଏଥିରେ କମ୍ପ୍ଲେନ୍ ଯେଉଁ ଦେଲ ସେଥିରେ ଲଗେଇ ଦେଲେ ହବ ନାଇଁ ବାହାର କଲିକି ଦେଲେ ସୁବିଧା ହୁଅନ୍ତା ମୁଁ କମ୍ପ୍ଲେନ୍ଟା ଲେଖିଲି ସାଙ୍ଗେ ସାଙ୍ଗେ କମ୍ପ୍ଲେନ୍ଟା ନେଇକି ରଖିବି ଏଠି ଗାଡ଼ି ଧରା ହେଲେ ଫୁଣି ଯିଏ ନେଇଥିବ ଧରାହେଲେ ମୁଁ ଆପଣଙ୍କୁ ପୁଣି ଫୋ ଏଇ ନମ୍ବର୍ରେ ହିଁ ଯୋଗାଯୋଗ କରିବି ଫୋଟ ଦେଖିଲେ ବି ଜଣା ପଡ଼ିଯିବ କହୁଛନ୍ତି ବଜାଜ୍ କମ୍ପାନୀର ଆପଣଙ୍କର ଯଦି ଅସୁବିଧା ଥିଲା ଗାଡ଼ି ଲକ୍ କରିକି ଯିବାର ଥିଲା ନା ନାଇଁ ଆପଣ ଅସାବଧାନ ଯୋଗୁଁ ଏଇନା ଗାଡ଼ିଟା ଯଦି ମିଳିପାରେ ନ ମିଳିପାରେ ଆପଣଙ୍କ କମ୍ପ୍ଲେନ୍ଟା ଲେଖିକି ରଖିଲୁ ଆଉ ସେଇଟା ଆମେ କହିପାରିବୁ ଗାଡ଼ି ମିଳିବ କି ନ ମିଳିବ ହ ହଉ ମୁଁ ଏଇଟା ରଖିଲି ଆପଣ ତ ଫୋଟ ଲଗେଇଦେଲି ମୁଁ ଏଇଟା ରଖିଲି ଆଉ ଗାଡ଼ି ପାଇଲେ ଏଇ ନମ୍ବର୍ରେ ଯୋଗାଯୋଗ କରିବି